ହଁ ହ୍ୟାଲୋ ଡ୍ରାଇଭର ଭାଇ ଆଉ ମୁଁ ଯେଉଁ ଏବେ ଫୁଲବାଣୀରୁ ବାଲିଗୁଡ଼ାକୁ ଗଲି ତ ସେଠି ମୋର ଗୋଟିଏ ବ୍ୟାଗ୍ଟେ ରହିଯାଇଛି ତ ମୁଁ ସେଟା କେମିତି ପାଇବି